ଭାରତର ସରକାରୀ ଭାଷା ଗୁଡ଼ିକର ନାମ ହେଉଛି ହିନ୍ଦୀ ଗୁଜୁରାଟୀ ମରାଠୀ ତେଲୁଗୁ ମାଲାୟାଲାମ୍ ବେଙ୍ଗଲୀ ତାମିଲ କାନାଡ଼ା ଇତ୍ୟାଦି ଏବଂ ଦେଶରେ ଅନ୍ୟ କେତେକ ସାଧାରଣ କଥିତ ଭାଷା ଗୁଡ଼ିକର ନାମ ହେଉଛି ଓଡ଼ିଆ ଝାରଖଣ୍ଡି ଛତିଶଗଡ଼ି ଆସାମୀ ଇତ୍ୟାଦି ଦେଶର ପ୍ରତି ରାଜ୍ୟରେ ଆଞ୍ଚଳିକ ଭାଷାରେ ଲୋକମାନେ କଥାବାର୍ତ୍ତା ହୋଇଥାନ୍ତି ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଭାଷାରେ ଲୋକମାନେ କଥାବାର୍ତ୍ତା ହୋଇଥାନ୍ତି ଯେପରିକି ଓଡ଼ିଶାରେ ଓଡ଼ିଆ ଛତିଶଗଡ଼ରେ ଛତିଶଗଡ଼ି ବଙ୍ଗଳାରେ ବେଙ୍ଗଲୀ ଆନ୍ଧ୍ରାରେ ତେଲୁଗୁ ଇତ୍ୟାଦି କିନ୍ତୁ ଯେହେତୁ ଭାରତର ରାଷ୍ଟ୍ରୀୟ ଭାଷା ହିନ୍ଦୀ ହିନ୍ଦୀ ଭାଷାକୁ ସବୁ ରାଜ୍ୟରେ ଲୋକମାନେ କଥା ହୁଅନ୍ତି ଓ ବୁଝି ପାରନ୍ତି